ମୁଁ ସରକାରଙ୍କୁ ଏହା ଜଣଉଛି ଯେ ଆମ ପଞ୍ଚାୟତର ସରପଞ୍ଚ ଆଜ୍ଞା ଆମକୁ ସବୁ କ୍ଷେତ୍ରରେ ସାହାଯ୍ୟ କରିଥାଆନ୍ତି ଏବଂ ସବୁ କ୍ଷେତ୍ରରେ ମନୋବଳ ବଢ଼େଇଥାଆନ୍ତି ଏବଂ ଗାଁରେ ଯେତିକି ସବୁ କାର୍ଯ୍ୟ ହୁଏ ସେ ସବୁ ଆଗ ଜାଗାରେ ଛିଡ଼ା ହୋଇଥାଆନ୍ତି ଏବଂ କାର୍ଯ୍ୟକୁ ସମାପ୍ତ କରିବା ଯାଏଁ ସେ ଏଇଠି ଥାଆନ୍ତି